ମୁଁ ଦେୱାନ ଭେରାଇଟି ଷ୍ଟୋରରୁ ଏକ ଜିନ୍ସ ପ୍ୟାଣ୍ଟ କିଣିଥିଲି ପ୍ୟାଣ୍ଟଟା ଏତେ ସୁନ୍ଦର ଥିଲା ଯେ ସେ ଦୋକାନବାଲା କହିଥିଲା ପନ୍ଦରଶହ ଟଙ୍କା କିନ୍ତୁ ସେ ପ୍ୟାଣ୍ଟ ବଜାରକୁ କିଣିବାକୁ ଗଲେ କମ୍ ସେ କମ୍ ଦୁଇହଜାର ଟଙ୍କା ସେଇଟା ନବ ଆଜକୁ ହେଲା ପ୍ରାୟ ଦଶ ବର୍ଷ ହେଇଗଲା ସେ ପ୍ୟାଣ୍ଟ ମୁଁ ପିନ୍ଧୁଛି ଏବେ ଯୋଗକୁ ଉଠି ଟିକେ କନା ବି ହେଇ ନାହିଁ କଲର୍ ବି ଛାଡ଼ି ନାହିଁ ଖରାଦିନେ ପିନ୍ଧିଲେ ସେଇଟା ଥଣ୍ଡା ହେଉଛି ପ୍ୟାଣ୍ଟ ଭିତରେ ଆଉ ଥଣ୍ଡା ଦିନେ ପିନ୍ଧିଲେ ଗରମ ହେଉଛି ବହୁତ ଭଲ ସେ ପ୍ୟାଣ୍ଟ ମୁଁ କେବେ ବି ସେମିତି ପ୍ୟାଣ୍ଟ ଆଉ ଦେଖିନି ଆଉ ଥରେ ମିଳିଲେ ସେଇଟା କିଣିବି ବହୁତ ଭଲ ଜିନିଷ ସେ ଦୋକାନଦାର ମୋତେ ଦେଇଛନ୍ତି ବହୁତ ଭଲ ଲାଗିଲା ମୋ ସାଙ୍ଗମାନେ ମୋତେ ପଚାରିଲେ ସେ ପ୍ୟାଣ୍ଟ କେଉଁ ଦୋକାନରୁ କିଣିଥିଲୁ ମୁଁ ସେ ଦୋକାନ ନା ବି କହିଛି ବହୁତ ଭଲ କମ୍ପାନୀ ସେଇଟା ବନାଇଛି ବହୁତ ଭଲ ଲାଗିଲା